କମଣ ଦୋକାନୀ କହୁଥିଲେ କି ମୁଁ ଶିଳ୍ପା ଢାଲୀ କହୁଥିଲି ଆପଣଙ୍କ ଦୋକାନରୁ ମୁଁ ସକାଳେ ଚାଉଳ କିଣି କିଣିଥିଲି ହେଲେ ଅଲଗା ଦୋକାନରେ ଯାଇ କିନା ପଚାରିଥିଲି ଯେ ଚାଉଳ ଦର କେତେ ହୁଏତ ଆପଣଙ୍କଠୁ କମ୍ କହି କହି କହିଛନ୍ତି ହେଲେ ଆପଣଙ୍କ ଦୋକାନରୁ ଚାଉଳ ଏତେ ଦର କ'ଣ ପାଇଁ ହେଲା ମୁଁ ମୁଁ ସୁଜି କିଲେ କିଣି ଥିଲି

ନାଇ ସେଇଟା ବି ଫ୍ରେଶ୍ ଚାଉଳ ଏକା ଥିଲା ହେଲେ ପ୍ରାଇସ୍ ଟିକେ ବଢ଼ିଗଲା ଆପଣଙ୍କର ଆଉ କ'ଣ ନାହି ସେମିତି ବି ତ କିଛି ନାହି ଚାଉଳ ତ ପୂରା ଫ୍ରେସ୍ ଅଛି ଖାଇବାକୁ ବି ସେମିତି କରିଛି ହେଲେ ଦରଟା ଟିକେ ବଢ଼ି ଗଲା ନା ଓ ହୋ ହଉ ହେଲେ ଆଉ ଯଦି କିଛି ମସଲା ଥିବ ହେଲେ କୁହନ୍ତୁ ସବୁ ଏଭେଲେବଲ୍ ଅଛି କି ଆପଣଙ୍କ ପାଖେ ଆପଣଙ୍କ ପାଖରେ ସବୁ ଏଭେଲେବଲ୍ ଅଛି କି ମସଲା ହଉ ମୋତେ ଧନିଆ ଦରକାର ଆଉ ଅଲଗା କିଛି ଗରମ ମସଲା ପରିକା କିଛି ନନ୍ ଭେଜ୍ ନନ୍ ଭେଜ୍ ପାଇଁ କିଛି ମସଲା ସେମିତି ଥିବ କି ହଁ ମୋତେ ମୋତେ ତ ଗୋଟେ ବାହାଘର ପାଇଁ ସବୁ ପ୍ରକାରର ମସଲା ଦରକାର ସବୁ ଅଛି କି ସବୁ ଯଦି ମିଳିବ ହେଲେ ଆପଣଙ୍କ ଦେକାନ ଠୁ ହିଁ ମୁଁ ସବୁ ନେଇ ନେବି ନନ୍ ଭେଜ୍ ଭେଜ୍ ସବୁ ପ୍ରକାର ମସଲା ମୋତେ ଦରକାର ଅଛି ଗୋଟେ ବାହା ହେବ ନା ବାହାଘର ପାଇଁ ମୋତେ ସବୁ ପ୍ରକାର ମସଲା ଦରକାର ଅଛି ହେଲେ ମୁଁ ପ୍ରାଇସ୍ କେତେ ହେବ ତାର ହଁ ମୁଁ ପ୍ୟାକେଟ୍ ପ୍ୟାକେଟ୍ ହିଁ ତ ନେବି ହଁ ପ୍ୟାକେଟ୍ରେ ଏକା ନେବି ହଁ ଏତେ ହଉ ଠିକ୍ ଅଛି ମୁଁ କାଲି ସଖାଳେ ଆସିବି ଆପଣ କେତେବେଳେ ଦୋକାନ ଖୋଲୁଛନ୍ତି କି ଓ ହୋ ଓ ହୋ ହେଲେ ତା ଭିତରେ ଆସିଲେ ହେବ ତ ହଉ ମୁଁ ଘଣ୍ଟେ ହେଲେ ଆସିବି ଆପଣ ମୋତେ ମୁଁ ଆସିଲେ ଏକା କହିବି ହେଲା ଆପଣ ସବୁ ରେଡ଼ି ଥିବେ ମିଶିକି ସବୁ କରିବାକୁ ହି ତ ଆଉ କ'ଣ

ହଉ ଠିକ୍ ଅଛି ମୁଁ କାଲି ଆସିବି ଆପଣ ରେଡ଼ି ଥାଆନ୍ତୁ ଆଉ ଦୋକାନରେ ଥିବେ ହଉ ହେଲେ ରଖୁଛି